ଆମ ଖାଦ୍ୟରେ କିଛି ବିରଳ ଓ ଅସାଧାରଣ ଉପାଦାନ ମିଶାଯାଇ ସବୁ ଏମିତି କି ମସଲା ଯେ କରାଯାଏ ଡାଲଚିନି ଗୋଲମରିଚ ତା ପରେ ଇଲାଚି ଲବଙ୍ଗ ଏମିତି କି ସବୁ ମାନେ ମିଶାଇ କରି ଭଜା ଯାଏ ତା ପରେ ଗୁଣ୍ଡ କରିକି ତରକାରୀରେ ବି ଦେଉ ଚିକେନରେ ବି ଦେଉ ତା'ର ଟେଷ୍ଟ ଟିକେ ଅଲଗା ଲାଗେ ତା ପରେ ସବୁ ମିଶାଲେ କିଛି ଅଲଗା ଗୁଣ୍ଡ ନିଜେ କରିକି କଲେ କିଛି ଭଲ ଲାଗେ